ମୁଁ ପାଞ୍ଚଶହ ଟଙ୍କାରେ ଗୋଟେ ଜିନ୍ସ୍ କିଣିଥିଲି ସେଇଟା ମୋତେ ବହୁତ ଭଲ ଲାଗିଲା ବହୁତ ପସନ୍ଦ ମଧ୍ୟ ହେଲା ଆଉ ପିନ୍ଧିବା ପାଇଁ ବି ବହୁତ ଭଲ ଲାଗିଲା ଏବଂ ତା କଲର୍ ବି ଛାଡ଼ିଲାନି ଆଉ ବହୁତ ଦିନ ଲାଷ୍ଟିଙ୍ଗ୍ ବି କଲା